ହ୍ୟାଲୋ କିଏ ମେହେର ବାବୁ ନମସ୍କାର ଆଚ୍ଛା ବହୁତ ଭଲ ଭଲ ଅଛନ୍ତି ଆଉ କ'ଣ କରିବି ଏଇଟା ତ ସ୍କୁଲ୍ ଟାଇମ୍ ତ ବହୁତ ଡିଫରେନ୍ସ ରହୁଛି ସେଇ ପିଲାମାନଙ୍କ ଚିନ୍ତାରେ ସବୁବେଳେ ରହିଛି ଆଉ କୋଭିଡ୍ ଟାଇମ୍ରେ ପିଲାମାନଙ୍କର ଆଉ କେମିତି ପିଲାମାନେ ଆସୁନାହାନ୍ତି ତା'ର ଗୋଟେ କିଛି ପ୍ଲାନିଂ କରିବାକୁ ପଡ଼ିବ ଆଉ

ନିହାତି ନିହାତି ସେଇଟା ନିହାତି ହଁ ଆଉ ପିଲାମାନେ କେମିତି ସ୍କୁଲ୍କୁ ଆସିବେ ତା'ର ଗୋଟେ ପ୍ଲାନିଂ କରିବାକୁ ପଡ଼ିବ ସ୍କୁଲ୍ ସ୍ଟ୍ରେନ୍ଥ୍ କେମିତି ବଢ଼ିବ ବର୍ତ୍ତମାନ ତ ଯେଉଁ ତା'ର ତ ନିହାତି ଇଫେକ୍ଟ ପଡ଼ୁଛି ପରିବେଶ ଉପରେ ମଧ୍ୟ ଏଇ କୋଭିଡ଼୍ର ସେଇ ଗଲା ସେଇଥିପାଇଁ ଗୋଟେ ଗ୍ରୁପ୍ ଡିସ୍କସନ୍ ଏମିତି ଗୋଟେ ନିହାତି ଜରୁରୀ ଅଟେ ଏଇ କୋଭିଡ଼୍ଟା ବହୁତ ହଇରାଣ କରିଦେଉଛି ପିଲାମାନଙ୍କୁ ଆଉ ସେମାନେ ଯେଉଁ ପାଠପଢ଼ାରେ ଡିଷ୍ଟର୍ବାନ୍ସ ହେଉଛି ତାଙ୍କର ଗାର୍ଡ଼ିଆନ୍ମାନେ ବି କିଛି ପିଲାମାନଙ୍କୁ କଣ୍ଟ୍ରୋଲ୍ କରୁନାହାନ୍ତି ସେଇଟା ରିକ୍ସ ଆମ ଉପରେ ପଡ଼ୁଛି ଏଇ ସମାଧାନ ପାଇଁ କିଛି ଗୋଟେ ସ୍କୁଲ୍ରେ ଆମର ଗୋଟେ ମିଟିଙ୍ଗ୍ କରିବାକୁ ପଡ଼ିବ ଆଉ ତା ପାଇଁ କିଛି ସାର୍ଙ୍କୁ ଆଡ଼୍ଭାଇସ୍ ନେବାକୁ ପଡ଼ିବ ସାର୍ଙ୍କଠୁ ହଁ ସେଇ ମୋବାଇଲ୍ଟା ତ ମୋବାଇଲ୍ ପାଇଁ ସେ ପାଠପଢ଼ାରେ ବି ତାଙ୍କର ହାମ୍ପର୍ ହେଉଛି ଆମେ ଅନ୍ଲାଇନ୍ ଏଇ ସେଣ୍ଟର୍ରେ କି ସିଚୁଏସନ୍ରେ ତାଙ୍କୁ ମୋବାଇଲ୍ ପ୍ରୋଭାଇଡ଼୍ କଲା ପାଠ ପଢ଼ିବା ପାଇଁ କିନ୍ତୁ ସେମାନେ ତାଙ୍କୁ ମିସ୍ୟୁଜ୍ ବି କରୁଛନ୍ତି ସେମାନେ ବିଭିନ୍ନ ଗେମ୍ ଖେଳୁଛନ୍ତି ଆଉ ସ୍କୁଲ୍କୁ ଆସୁନାହାନ୍ତି ନିହାତି ତାଙ୍କୁ ଏଇଥିରୁ ନିବୃତ କରିବାକୁ ପଡ଼ିବ ହଁ କୁହନ୍ତୁ କୁହନ୍ତୁ କୁହନ୍ତୁ କୁହନ୍ତୁ ହଁ ମୁଁ ବି ସେଇଟା ଚିନ୍ତା କରୁଛି ନିହାତି

ହଁ ତାଙ୍କର କୋର୍ସ୍ ସବୁ କ୍ଲିଅର୍ ହୋଇପାରୁନି ନା କମ୍ପ୍ଲିଟ୍ ହୋଇପାରୁନି ନା ଆଗକୁ ପରୀକ୍ଷା ଅଛି ଏପ୍ରିଲ୍ରେ ଏକ୍ଜାମ୍ ଅଛି ଟେଷ୍ଟ୍ ଅଛି ସେମାନଙ୍କର କ୍ଲାସ୍ ଇଣ୍ଟର୍ଭାଲ୍ ଟେଷ୍ଟ୍ ମଧ୍ୟ ରହିଛି ସେ ସବୁ ତାଙ୍କର କଂପ୍ଲିଟ୍କମ୍ପ୍ଲିଟ୍ ହୋଇପାରୁନି ସେଥିପାଇଁ ଆମକୁ ସାର୍ମାନଙ୍କୁ ବି କେଆର୍ କରିବାକୁ ପଡ଼ିବ ସରକାରଙ୍କ ତରଫରୁ ମଧ୍ୟ ଏଇ ଯେଉଁ ବହିପତ୍ର ବି ଯୋଗାଡ଼ ହୋଇପାରିଲା ନାହିଁ ଏଇଟା ଗୋଟେ ପ୍ରୋବ୍ଲେମ୍ ରହିଗଲା

ଯେ ପିଲାମାନେ ଆସିଲେ ସିନା ଆମେ ତାଙ୍କୁ ବହି ପ୍ରୋଭାଇଡ଼୍ କରିପାରିବା ନହେଲେ ତ କରିପାରିବାନି ନା ତା'ର ଆମେ ପୁଣି ସାରଙ୍କ ସାଙ୍ଗରେ କଥାବାର୍ତ୍ତା କରିବାକୁ ପଡ଼ିବ ନିହାତି ଜରୁରୀ ଜରୁରୀ ଅଟେ ଯେ ପିଲାମାନେ କେମିତି ଆମ ରୋଲ୍ ଷ୍ଟ୍ରେନ୍ଥ୍ଟା ବଢ଼ିବ ରୋଲ୍ ଷ୍ଟ୍ରେନ୍ଥ୍ଟା ବଢ଼ିଲାପରେ ଯାଇ ପିଲାମାନେ ପାଠପଢ଼ିପାରିବେ ସେହି ବିଷୟରେ ନିହାତି ଧାରଣା ଦେବାକୁ ପଡ଼ିବ ଯେ ପିଲାମାନେ ତୁମେ କୋଭିଡ଼୍ ଟାଇମ୍ରେ ଯେ ଯେଉଁ ପ୍ରକାର ସିଚୁଏସନ୍ ଫେସ୍ କରିଥିଲ ସେଇଟା ନ ଆଉ ହେବ ନାହିଁ ତମେ ଟିକିଏ କେଆର୍ କର ପାଠ ପଢ଼ିବା ପାଇଁ ଘରେ ଏଇ ମୋବାଇଲ୍ ପାଇଁ ଯେଉଁ ତୁମେ ସବୁବେଳେ ମୋବାଇଲ୍ ଦେଖୁଛ ମୋବାଇଲ୍ରେ ଗେମ୍ ଖେଳୁଛ ସେଇଟା ସେଇଟା ହେଉଛି ତୁମ ପାଇଁ ବହୁତ ଖରାପ ପ୍ରଭାବ ପଡ଼ିବ ତୁମମାନଙ୍କ ଉପରେ ଆଗକୁ ତୁମର ଭବିଷ୍ୟତ ମଧ୍ୟ ନଷ୍ଟ ହେବ ସେଇଟାକୁ ଆମକୁ ତାଙ୍କୁ ଆଗ ସଚେତନ କରିବାକୁ ପଡ଼ିବ ହଁ ମୁଁ ବି ମୋ ମତରେ ସେଇଟା ବି ଠିକ୍ ହେବ ପିଲାମାନଙ୍କ ପାଇଁ ସେ ଟେଷ୍ଟ୍ ରିଜଲ୍ଟ୍ଟା ବି ଗାର୍ଡ଼ିଆନ୍ମାନଙ୍କର ସିୟୋର୍ କରିବାକୁ ପଡ଼ିବ ଟେଷ୍ଟ୍ ରିଜଲ୍ଟ୍ଟା ଯଦି ଆମେ ଦେବା ସେମାନେ କେମିତି ମାର୍କ୍ ରଖୁଛନ୍ତି ସେ ଗାର୍ଡ଼ିଆନ୍ ଦେଖିଲେ ଜାଣିପାରିବେ ପିଲାମାନେ ମୋବାଇଲ୍ରେ ପାଠପଢ଼ିକି କି ଫାଇଦା ପାଉଛନ୍ତି ଆଉ ଫେସ୍ ଟୁ ଫେସ୍ କ୍ଲାସ୍ ଭିତରେ ପାଠପଢ଼ିଲେ କି ଫାଇଦା ପାଉଛନ୍ତି ଗାର୍ଡ଼ିଆନ୍ ଜାଣିପାରିବେ ତ ସେଇଥିପାଇଁ ମୁଁ ଫୋନ୍ କରୁଥିଲି କ'ଣ ସେଇ ଲେଙ୍କା ସାର୍ଙ୍କୁ ବି ଫୋନ୍ କରିଥିଲି ସେ ଆପଣଙ୍କୁ ଫୋନ୍ କରିବେ ଆଉ ଏଇ ସ୍କୁଲ୍ ପାଇଁ ସାର୍ ସାର୍ମାନଙ୍କର କିଛି ଅବଦାନ ନିହାତି ରହିବା ଦରକାର କେମିତି ପିଲାମାନେ ଡେଭ୍ଲପ୍ କରିବେ ସରକାରଙ୍କର ମଧ୍ୟ ତାଗିଦ୍ ରହୁଛି ଯେ ରିଜଲ୍ଟ୍ କେମିତି ଭଲ ହେବ ସେଇଥିପାଇଁ ଟିକିଏ ନିହାତି ଜରୁରୀ ଆପଣମାନଙ୍କର ନିହାତି ଉପଦେଶ ପିଲାମାନଙ୍କ ପାଇଁ ରହିବା ଦରକାର

ହଁ ନିଶ୍ଚିତ ନିଶ୍ଚିତ ହଁ ପିଲା ହଁ ଦରକାର ପଡ଼ିଲେ ପିଲାମାନଙ୍କୁ ଡାକିବା ଗ୍ରୁପ୍ କରି ବସାଇବା ଠିକ୍ ଅଛି ସାର୍ ରହିଲି ସାର୍ କାଲି କଥା ହେବା ସାର୍ ହଉ ସାର୍ ରହିଲି ଓ କେ ସାର୍ ନମସ୍କାର ସାର୍ ନମସ୍କାର ରହିଲି ସାର୍